ମୁଁ ମୋ ଜୀବନରେ ବହୁତ ପ୍ରକାରର ପୁସ୍ତକମାନ ପଢ଼ିଛି ବହୁତ ଲୋକଙ୍କର ଜୀବନୀ ଏମିତି ଅଟୋ ବାୟୋଗ୍ରାଫି ଯାହାକୁ କୁହନ୍ତି ସେମିତି ଟାଇପ୍ର ପୁସ୍ତକ ବହୁତ ପଢ଼ିଛି କିନ୍ତୁ ସେଇମାନଙ୍କ ମଧ୍ୟରୁ ମୋତେ ଯେଉଁଟା ବେଶୀ ପ୍ରଭାବ ପଡ଼ିଥିଲା ମୋତେ ପ୍ରଭାବିତ କରୁଥିଲା ସେଇଟା ହେଉଛି ବିବେକାନନ୍ଦଙ୍କର ଆତ୍ମକାହାଣୀ ସେ ଯେମିତି ଭାବରେ ଏକାଗ୍ରତା କରୁଥିଲେ ଆଉ ଯେମିତି ଭଲ କାମଯାକ କରୁଥିଲେ ଲୋକଙ୍କୁ ସମ୍ମାନ ଦେବା ତା'ପରେ ପାଠ ପଢ଼ିବା ଏବଂ ତାଙ୍କର ଯେଉଁ ଜ୍ଞାନ ସବୁ ଥିଲା ସେଇଟା ମୋତେ ବେଶୀ ପ୍ରଭାବିତ କରୁଥିଲା ଏବଂ ମାନେ ମୁଁ ସେଥିରୁ ଶିଖିଲି ତାକୁ ମୁଁ ଜୀବନକାଳରେ ଏବେ ବ୍ୟବହାର କରୁଛି ତାକୁ ଏବଂ ତାଙ୍କଭଳିଆ ତ କିଏ ହେଇ ପାରିବେନି ହେଲେ ଆମେ ବି ତାଙ୍କରୁ ଠାରୁ କିଛି ଗୋଟେ ଶିଖିବା ପାଇଁ କିଛି ଗୋଟେ ନିଜ ଜୀବନର ଇସାରାକୁ ଲଗାଇବା ପାଇଁ ଲୋକଙ୍କ ପାଇଁ କିଛି କରିବା ପାଇଁ ସେ ଯେମିତି କରୁଥିଲେ ତାଙ୍କ ଜୀବନୀରେ ସେମିତିି କରିବା ପାଇଁ ଆମେ ମଧ୍ୟ ମୁଁ ମଧ୍ୟ ଇନସ୍ପାୟାର୍ଡ଼ ହେଇଥିଲି ତାଙ୍କ ଯେଉଁ ପୁସ୍ତକଟା ପଢ଼ିକି ଆଉ ବିବେକାନନ୍ଦକୁ ଛାଡ଼ିଲେ ଆଉ ମହାତ୍ମାଗାନ୍ଧୀ ଫକିର ମୋହନ ସେନାପତି ଛଅ ମାଣ ଆଠ ଗୁଣ୍ଠ ଏ ଯେଉଁ କାବ୍ୟ କବିତା ଯାକ ଅଛନ୍ତିି ଯାହାକି ଆମର କଳା ସାହିତ୍ୟକୁ ଦର୍ଶାଏ ଏହିପରି ବହିଯାକ ବି ବହୁତ ପଢ଼ିଛି ମୁଁ ଏବଂ ତାଙ୍କ ଜୀବନୀ ଏବେ ଯେଉଁ ମେନ୍ କଥାଟା ହେଉଛି ଜୀବନୀ ବହିଯାକ ନେଇକି ଯେଉଁଟା କି ତାଙ୍କ ବିଷୟରେ ତାଙ୍କ ଲାଇଫ୍ ବିଷୟରେ ଲେଖାଯାଇଥାଏ ସେଇଟା ଆମ ସମସ୍ତଙ୍କୁ ବହୁତ ଭାବରେ ଇନସ୍ପାୟାର୍ଡ଼ କରିଥାଏ